ମୋର ଜେଜେ ବାପା ଙ୍କ ଟାଇମ୍ରେ ତ ସ୍କୁଲ୍ର ସୁବିଧା ନାଇ ଥାଏ କି ସ୍କୁଲ୍ ବି ନାଇ ଥାଏ ମୋ ବାପା ମା ଟାଇମ୍ରେ ସ୍କୁଲ୍ ଥିଲା ହେଲେ ହେତ୍କି କିଛି ସୁବିଧା ନାଇ ଥାଏ ମୋ ବାପା ମେଟ୍ରିକ୍ ତ ପଢ଼ିଛନ୍ ମୋର ମାଆ ପାଞ୍ଚ କ୍ଲାସ୍ ତକ୍ ପଢ଼ିଛି କିଛି ସୁବିଧା ନାଇ ଥାଏ ଯେ ଆଗ୍ କେ କିଛି ପଢ଼ି ନାଇ ପାରି ଖାଇବା ଖାଇବା ପିଇବାର୍ ବି ସୁବିଧା ନାଇ ଥାଏ ସେଥିର୍ ଲାଗି ପଢ଼ି ନାଇ ପାରି ସେମାନେ ଆଉର୍ ଏହା ଯେନ୍ତା ସରକାର ବହୁତ୍ କିଛି ସୁବିଧା କଲାନ ଖାଇବା କେ ଫ୍ରି ଦେଲାନ ପିନ୍ଧିବା ଲାଗି ବି ୟୁନିଫର୍ମ ଦେଲାନ ପଢ଼ିବାର୍ ଲାଗି ବହି ଦେଲାନ ଆର୍ ହେତି ଲାଗି ଛୁଆମାନେ ପଢ଼ି ପାରୁଛନ୍ ହେଲେ ଆଗ ଟାଇମ୍ରେ କେହି ବି ପଢ଼ି ନା ପାରି ଥାଏ କାମ କରିକି ସମସ୍ତେ ଚଳୁଥିଲେ ସେତେବେଳେ ଖାଇବା ପିଇବାର ବହୁତ ଅସୁବିଧା ହଉଥିଲା